ହଁ ଜାନକୀ ବି ଭଲ ଅଛ ପରା ହଁ ଭଲ ଆଉ ବାଲିଯାତ୍ରା ଯିବା କି ନାହିଁ ଏଥର ହଁ ହଁ ହଁ ପରା ବହୁତ ଏନ୍ଜୟ କରିବା ଆଉ ସେଇରା ତ ଏବେ ତ କ'ଣ ବୋଇଲେ ଏମିତି ନୂଆ ନୂଆ ଡ୍ରେସ୍ କ'ଣ ସେ ବାହାରୁ ମିଳୁଥିବା ଜିନିଷ ଗୁଡ଼ାକ ଡ୍ରେସ୍ ଗୁଡ଼ାକ ଟ୍ରେଣ୍ଡିଙ୍ଗରେ ଯେଉଁ ଯେଉଁ ଚାଲିଛି ନାହିଁ ସେଇ ଗୁଡ଼ାକ ସିଏ କ'ଣ ହଁ ନୂଆ ନୂଆ ଡିଜାଇନ୍ର ଆସିଛି ତ ସେଇ ଯାକ ଭଲ ଭଲ ଆସିଛି ତ ଯିବା କହୁଥିଲି ମୁଁ ହଁ ବା କମ୍ ରେଟ୍ରେ ସବୁ ଭଲ ଭଲ ଜିନିଷ ଗୁଡ଼ାକ ମିଳୁଛି ତ କିଣା କିଣି କରିକି ଆସିବା ଆଉ ହଁ ହଁ ବାହାରର ଜିନିଷ ଯାକ ଭଲ ଭଲ ଜିନିଷ ସାମଗ୍ରୀ ଯାକ ଅଛି ଆଉ ଆମ ପାଖ ଯିଏ ଜାଗା ନାହିଁ ନା ସେଇ ଯାକ ସବୁ ଅଛି ସେଇଠି ମୁଁ ବାଲିଯାତ୍ରା ଗଲେ ସେଇଟା କିଣିବା ଆଉ କ'ଣ ହଁ ହଁ ସେଗୁଡ଼ା ତ ଭଲ ଭଲ ଆସିଛି କହୁଥିଲେ ଚାଲ ଯିବା ନା ସେଇଟା କମ୍ ଥାଉଛି ପଚାଶ ଟଙ୍କା ଚାଳିଶ ଟଙ୍କା ଭିତରେ ଭଲ ଭଲ ଜିନିଷ ଗୁଡ଼ାକ ମିଳିଥାଉଛି ଆଉ ତ କପଡ଼ା ଗୁଡ଼ାକ ତ କପଡ଼ା ଗୁଡ଼ାକ ଯେ ସେ ହଁ ସେଇଟା ହିଁ ପଇସା ଟିକେ ଅଧିକ ଧରିଥିବା ଆଉ ନାହିଁ ଭଲ ଭଲ ଜିନିଷଗୁଡ଼ା କମ୍ ଦାମ୍ ହଁ ଭଲ ଭଲ ଜିନିଷଗୁଡ଼ାକରେ ଧରିକି ଆସିବା ହେରି ନାହିଁ ଆମେ ଦୁଇଜଣ ଯିବା ଆଉ ସୂରଜ ଆସିବ ବୋଧେ ମେଘା ଆସିବ ଆଉ ଆମେ ସବୁ ମିଶିକି ଯିବା ଆଉ ହଁ ହଁ ସେଇଠି ପ୍ୟାଣ୍ଟ ଗୁଡ଼ାକ ଜିନ୍ ପ୍ୟାଣ୍ଟ ଯାକ ମୋ ପାଇଁ ଭଲ ଭଲ ଆସୁଛି କହୁଥିଲେ ହଁ ସବୁ ଭଲ ଭଲ ଆସୁଛି ଏଥର ବାଲିଯାତ୍ରାରେ ହଁ ବଢ଼ିଆ ବଢ଼ିଆ ଚପଲ ସୁଜ୍ ଯାକ ବି ଆସିଛି ହଁ ସେ ଯେଉଁ ପର୍ସ ଖୋଜୁନଥିଲ କି ସେ ପର୍ସ ଖୋଜୁଥିଲେ ଯେ ସେଇ ଯାକ ଆସିଛି ହେଲା ସେଇଠି

ହଁ ତା'ପରେ ଚୁଡ଼ି ଯାକ ବି ବଢ଼ିଆ ବଢ଼ିଆ ଆସିଛି ଜାଣିଛୁ ନା ବଢ଼ିଆ ଷ୍ଟୋନ୍ ମୋତି ଯାକ ଭଲ ଭଲ ଆସିଛି ହଁ ମାମା କିଣିଦେବି ମୁଁ କିଣିଦେବି ତୋତେ ତୁ ମୋତେ କିଣିଦେବୁ ଆଉ ଆଗ ଚାଲିଯିବ ଆମର ଆଉ ହଁ ବ୍ଲଗ୍ ଫ୍ଲଗ୍ ବନାଇବା ହେଲା ଅପଲୋଡ଼୍ କରିବା ଯଦି ହବ ହଁ ବା ମୁଁ କହିବି ତାକୁ ଏନେଇ କହିବି ତାକୁ ହଁ ତା'ପରେ ତା' ଆଇଫୋନ୍ଟା ଆଣିଦେବା ନା ଯାହାବି ଧରି ତାକୁ ଆଇଫୋନ୍ଟା ଟିକେ ଧରିବ ସୁଟ୍ ଫୁଟ୍ ଟିକେ କରିବା ତା'ପରେ ଖାଇବା କ'ଣ ଭଲ ଭଲ ଜିନିଷଯାକ ବି ଖାଇବା

ହଁ ମୀନାବଜାର ଆସିଛି ବା ରାମଦୋଳିରେ ବସିବା ବ୍ରେକ୍ ଡ୍ୟାନ୍ସ ହଁ ଆଉ ସେ ଗଲା ଥର ଆସିନଥିଲା କିରେ ଏଥର ସେ ରିଙ୍ଗ ଲାଇଟ୍ ବାଲା ବି ଆସିଛି ଜାଣିଛୁ ନା ସେଇ ଭିଡ଼ିଓ ବନାଇବାକୁ